ହୋ କିଏ ଶ୍ରୀରାମ କ୍ରସ ଷ୍ଟୋର ତ ହଁ ସାହୁ ବାବୁ ଆଜ୍ଞା ଆଜ୍ଞା ଆଉ ମୁଁ ଆପଣଙ୍କ ପାଖରୁ ମୁଁ ଆଣିଥିଲି ଗୋଟାଏ ପ୍ୟାଣ୍ଟଟାଏ ଆଣିଥିଲି ଜିନ୍ସ ପ୍ୟାଣ୍ଟ ଗୋଟେ କିଣିଥିଲି ହୋଇଗଲାଣି ଛଅ ସାତ ମାସେ ଆଉ ମୁଁ ଆପଣଙ୍କୁ ମାଗୁଥିଲି ସ୍ପାର୍କିର ଦେବା ପାଇଁକା କିନ୍ତୁ ଆପଣ କହିଲେ ଯେ ନାଇଁ ଏଇ ପ୍ୟାଣ୍ଟଟି ନିଅନ୍ତୁ ଭଲ ହେବ ଏଟାରବି ରେଟ୍ ବି ଭଲ ଅଛି ଆଉ କପଡ଼ା ବି ଭଲ ହେବ ପିନ୍ଧିବାକୁ ଭଲ ହେବ ଯାହା ହେଉ ସାହୁ ବାହୁ ସିଏ ବି ସେଇଆ ହେଲା ଯାହାହେଉ ଏପର୍ଯ୍ୟ ତ ଡ୍ରେସଟା ଭଲ ଅଛି ତାର ବି କଲର୍ ବି କିଛି ଖରାପ ହେଉନି ପିନ୍ଧିବାକୁ ବି ଭଲ ଲାଗୁଛି ଯାହା ହେଉ ଧନ୍ୟବାଦ ଯା ହେଉ ଆପଣ ଆପଣଙ୍କ ଅନୁସାରେ ଯୋଉ ଜିନିଷଟି ଦେଲେ ସେଟା ଯାହା ହେଉ ଭଲ ହେଲା ଆଉ ଆପଣଙ୍କର ତ ସବୁ ଜିନିଷ ଏମିତି ଭଲ ଅଛି ଯଦି ଥିବ ତାହେଲେ ଆମେ ଆଉ ଅଲଗା ପିଲାମାନଙ୍କୁ ସବୁ ପଠାନ୍ତୁ ଆପଣଙ୍କ ପାଖକୁ ଆପଣଙ୍କର ତ ପ୍ରଡକ୍ଟଟା ଭଲ ରଖୁଛନ୍ତି ରେଟ୍ଟା ବି ଭଲ ରଖୁଛନ୍ତି ଆଉ ଯଦି କହିବେ ତାହେଲେ ଆମର ଆଉ ପିଲା ଯିବେ ତାଙ୍କୁ ଟିକିଏ ଦେବେ

ହଁ ଆଉ ଆମର ପିଲା ଯିବେ ତାଙ୍କୁ ଟିକେ ଏ ତ ଆଗକୁ ତ ସବୁ ପର୍ବ ଆସୁଛି ରଜ ଆସୁଛି ଇଏ ଆସୁଛି ଆଉ ଆମେ ଫେରେ ଯିବୁ ଆପଣଙ୍କ ପାଖକୁ ଆଣିବା ପାଇଁ ଆଉ ଆପଣ ଟିକେ ଆମକୁ ଟିକେ ସୁବିଧା ରେଟ୍ରେ ଦେବେ ଆଉ ଆଜ୍ଞା ରହୁଛି